ଆମ ଜିଲ୍ଲାରେ ଶିକ୍ଷା ନିଯୁକ୍ତି ଓ ନେତୃତ୍ୱ ଦୃଷ୍ଟିରୁ ଜିଲ୍ଲାରେ ଯୁବକମାନେ ବିଭିନ୍ନ ପ୍ରକାରର ଆହ୍ୱାନ୍ ବା ସୁଯୋଗ ଗୁଡ଼ିକଙ୍କୁ ଦିଆଯାଏ ମାନେ ଯୁବକମାନଙ୍କୁ ଯେମିତି ବେଳେବେଳେ ଆମ ଜିଲ୍ଲାରେ ଯୁବକମାନଙ୍କର ଯେଉଁ ଚାକିରୀ ପାଇବା ତାଙ୍କର ବେକାରୀ ସମସ୍ୟା ହଟାଇବା ପାଇଁ ସେମାନଙ୍କ ପାଇଁ କିଛି କ୍ୟାମ୍ପ୍ ପଡ଼େ ଯେଉଁ କ୍ୟାମ୍ପ୍ରେ କି ବିଭିନ୍ନ ପ୍ରକାରର ଚାକିରୀର ଆବଶ୍ୟକତା ସେଇଠି ତାଙ୍କର ଭରପୁର କରାଯାଏ ଏହା ଗୋଟେ ଭଲ କ୍ୟାମ୍ପ୍ ଏହା ଏହା ମାଧ୍ୟମରେ ବହୁତ ଲୋକମାନେ ଉପକୃତ ହୋଇଛନ୍ତି ଏବଂ ଆଜି ମଧ୍ୟ ସେଥିରୁ ବିଭିନ୍ନ ପ୍ରକାରର ନିଜ ଘର ପଇସା ଚଳେଇ ପାରୁଛନ୍ତି ଏବଂ ବିଭିନ୍ନ ପ୍ରକାରର ଆମ ଅଞ୍ଚଳରେ ଚାକିରୀ କରିବାର ଟ୍ରେନିଂ ବା ସେବା ଦିଆଯାଉଛି ତା'ପରେ ଗୋଟେ ହେଇଗଲା ଆମର ଆଜିକାଲି ମହିଳାମାନଙ୍କୁ ବି ସୁବିଧା ଦିଆଯାଉଛି କି ସେମାନେ ବାହାରକୁ ଯାଇକି ଚାକିରୀ କରିପାରିବେ ଏହା ଏକ ଭଲ ଉପାୟ ଯାହାଦ୍ଵାରାକି ଆମ ଜିଲ୍ଲାରେ ବିଭିନ୍ନ ପ୍ରକାରରେ ବେକାରୀ ସମସ୍ୟା ଧୀରେ ଧୀରେ ହଟୁଛନ୍ତି ଏବଂ ଏଇସବୁ କାର୍ଯ୍ୟ କରିବା ଦ୍ଵାରା